ହଁ ହଉ ଷ୍ଟଲ ବାଲା ଷ୍ଟଲ୍ ବାଲା ହଁ ହଁ ସବୁ ରେଟ୍ ବୋଲେ ଦଶ ଟଙ୍କା ଅଛି ଗୋଟେ ଗୋଟେ ଦଶ ଟଙ୍କା ଆଉ ରେଟ୍

ଆମର ଓଡ଼ିଶାର ଲୋକ ପରା ଓଡ଼ିଶା ଲୋକ ଦାଦନ ଓଡ଼ିଶା ଲୋକ ଦାଦନ ଖଟୁଛନ୍ତି ସେଥିପାଇଁ ଆମର ଏଇଠି ଦଶ ଟଙ୍କା ଲାଖେଁ ଗୋଟେ ଗୋଟେ ଦିଆହେଉଛି ଆଉ

ହଁ ହଉ ଠିକ କର ବ୍ୟବସ୍ଥା କର ଯଦି ହେବ ହେଲେ ଆମେ ଯିବୁ ଆଉ କ'ଣ କରିବୁ ହଁ ଚାଲୁଛି ହେଲେ ଆମର ଏଇଠା ଭଲ ଚାଲୁଛି ଯେ ଆଉ ଯିବା ଯଦି ଯିବା ସେଠି ଯିବ ହେଁ

ହଁ ହଉ ହେଲୋ ଆଉ ପାର୍ସଲ ଯଦି ମଗେଇବାର ଇଚ୍ଛା ଅଛି ତ ମଗେଇବ ମୁଁ କେତେଟା ପାର୍ସଲ ମୁଁ ଦେଇଦେବି ଆଉ